ଆନ୍ତର୍ଜାତୀୟ ସ୍ତରରେ କବାଡ଼ି ଖେଳ ସରକାର ବହୁତ ପ୍ରାଧାନ୍ୟ ଦେଉଛନ୍ତି ଏହା ଦୁଇ ଦଳ ନେଇକରି ଖେଳ ହୁଏ ଗୋଟିଏ ଦଳରେ ସାତ ସାତ ସାତଜଣ ସାତଜଣ ଦୁଇ ଦଳରେ ରୁହନ୍ତି ପାଞ୍ଚଜଣ ରହନ୍ତି କୌଣସି ବଶତଃ ଏଞ୍ଜଡ଼୍ ହେଇଗଲେ ସେମାନେ ତାଙ୍କ ବଦଳରେ ରହନ୍ତି ଏ ଇଏ କବାଡ଼ି ଖେଳ ଖଣ୍ଡିଆ ଖାବରା ହୋଇଯିବା ହୋଇଯାନ୍ତି ସେମାନେ ବସିଲେ ଏମାନେ ତାଙ୍କ ଭିତରୁ ଆଉ ଜଣେ ହଉ ଦୁଇଜଣ ହଉ ତାଙ୍କ ସାଙ୍ଗରେ ପଡ଼ି ଖେଳନ୍ତି ଯାହାଫଳରେ ସାତ ସାତ ରହିବା ଦରକାର ସରକାର ଏ ବିଷୟରେ କବାଡ଼ି ଖେଳ ଗୋଟେ ବହୁତ ଖ୍ୟାତନାମା ବି କରିଛି ଯାହା ହଉ ସରକାର ଏ ବିଷୟରେ ବହୁତ ଖ୍ୟାତନାମା କରିଛନ୍ତି